ଆମ ଭଉଣୀ ଝିଅ ବା ବନ୍ଧୁର ଝିଅ ହଉ ଆଗରୁ ଝିଅମାନଙ୍କୁ ପାଠ ପଢ଼ାଉ ନଥିଲେ କିନ୍ତୁ ଏବେ ପାଠ ପଢ଼ାଉଛନ୍ତି ହେଲେ ଟଙ୍କାର ଅସୁବିଧା ହଉଛି ଅବା ଝିଅଙ୍କୁ ବାହା କରିବା ପାଇଁ ପାଠ ପଢ଼ାଉ ନାହାନ୍ତି ପରିବାରର ଲୋକମାନେ ଗୋଟିଏ ଝିଅକୁ ଘରୁ ବାହାରକୁ ମଧ୍ୟ ବାହାର କରେଇ ଦେଉନାହାନ୍ତି ଗୋଟିଏ ଝିଅକୁ ତାର ନିଜ ଇଚ୍ଛାରେ କିଛିବି କରେଇ ଦେଉନାହାନ୍ତି ଯେମିତିକି ପାଠ ପଢ଼ିବା ହଉ ଅବା ବାହାରେ ରହି କାମ କରିବା ହଉ କିଛିବି କରେଇ ଦଉନାହାନ୍ତି ଝିଅମାନଙ୍କୁ ଖାଲି ସବୁବେଳେ ଘରକାମ କରିବାପାଇଁ କହୁଛନ୍ତି ଅବା ବାହାରକୁ ଯାଇ ପାଠ ପଢ଼ିବିନି ବୋଲି କହୁଛନ୍ତି